ଆମ ଓଡ଼ିଶାରେ ମିଳୁଥିବା ବିଭିନ୍ନ କଳା ଏବଂ ଶିଳ୍ପ ଯେପରି କି ମୂର୍ତ୍ତି ଆମ ଏଠାରେ କୁମ୍ଭାରମାନେ ବିଭିନ୍ନ ପ୍ରକାରର କାଚି ମାଠିଆ ବିଭିନ୍ନ ପ୍ରକାର ଦେବା ଦେବୀଙ୍କର ମୂର୍ତ୍ତି ଚୋକ

ଓ ବିଭିନ୍ନ ପାଣି ରଖିବା ପାଇଁ ବିଭିନ୍ନ ପ୍ରକାରର ବଡ଼ ବଡ଼ ମାଠିଆ ହାଣ୍ଡି ବହୁ ପ୍ରକାର କୁମ୍ଭାର ମାନେ ବହୁତ ଭିନ୍ନ ଭିନ୍ନ ପ୍ରକାର ତା'କୁ ଗଢ଼ିଥାନ୍ତି